ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହେଉଥିବା ଦୁର୍ନୀତି ବିଷୟରେ ମୁଁ ଅବଗତ ଅଛି କାରଣ ମୋର ଘର ଲୋକମାନେ ମେଡ଼ିକାଲକୁ ଯାଇଥିବା ସମୟରେ ସେଠାରେ ବେଡ଼୍ର ସୁବିଧା ନଥିଲା ଏବଂ ରକ୍ତଦାନ ଶିବିରରେ ରକ୍ତ ଷ୍ଟକ୍ ଥିଲା କିନ୍ତୁ ତାଙ୍କୁ ରକ୍ତ ମାଗିଲା ବେଳେ ସିଏ କହିଲେ କି ପଇସା ଦିଅ ଏବଂ ରକ୍ତ ନେଇକି ଯାଅ ଏବଂ ଯେଉଁ ଖାଦ୍ୟ ଆସେ ମେଡ଼ିକାଲକୁ ତାହା ଲୋକମାନଙ୍କୁ ଠିକ୍ସେ ବା ବଣ୍ଟନ କରାଯାଏନି ବାହାରୁ ମେଡ଼ିସିନ କିଣିବା ପାଇଁ ପଡ଼େ ଏବଂ ଦଲାଲମାନେ ବାଟରେ ଆମମାନଙ୍କୁ ବେସରକାରୀ ମେଡ଼ିକାଲକୁ ନେଇଯିବାର ଆଶ୍ଵାସନା ଦେଇ ଆମ ପାଖରୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ନେଇ ତାର ଦୁରୁପଯୋଗ କରି ପଇସା ଖାଇଦିଅନ୍ତି ମୁଁ ଏହାର ଶିକାର ହୋଇଛି କାରଣ ମୋର ପରିବାରର ଲୋକ ମେଡ଼ିକାଲ ଯାଇଥିଲେ ଏବଂ ସେଠାରେ ସେମାନେ ଠିକ୍ସେ ତାର ସୁବିଧା ପାଇ ପାଇଲେ ନାହିଁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ର ଦୁରୁପଯୋଗରୁ ଡକ୍ଟର ମାନେ ଏହାର ବହୁତ ପଇସା ଖାଇ ଦେଇଛନ୍ତି